ହ୍ୟାଲୋ କ'ଣ ତୁ ତ ଆମ ଗାଁ ଲୋକ ଏଇଠି କେବେଠୁ ଆସିଲୁଣି ବେପାର ଭଲ ଚାଲିଛି ଆଉ ପରିବା ରେଟ୍ ତ ଯାହା ହେଲାଣି ଆଉ କେମିତି କ'ଣ ମେଣ୍ଟେନ୍ କରୁଛୁ ତା' ତାହେଲେ ଘରଫର ଆଡ଼େ ସବୁ ଭଲ ଗାଁକୁ କେବେ ଯିବ ଗାଁଡ଼େ କେବେ ଯିବ ଗାଁକୁ ମୁଁ ଆସିଛି ଏଇ ଦୁଇଦିନ ହେଲା ଆଉ ଓ ଯିବା କେତେବେଳେ ସମୟ କାଢ଼ିକି ଆଉ ତେ କାମରେ ଆସୁଛି ସେ କାମରୁ ଫାଙ୍କା ହଉ ହଉ କାମରୁ ଫାଙ୍କା ହଉ ଆଉ ଖାଇତେ ଯିବି ଫ୍ରିରେ ଦେବୁ ଆଉ ହଁ ପରା ଆଳୁ ରେଟ୍ ତ ଏତେ ହେଲାଣି ଆଳୁଟେ ଲଗେଇକି ଯ ପରିବା ଲୋକ ଚଳିବା ପୁରା ତା' ସାଙ୍ଗକୁ ଚାଉଳ ରେଟ୍ ବି ଠିକ୍ସେ ଚାଉଳ ଫାଉଳ ମିଳୁନି ଧାନ ଚାଷ ତ କରୁନାହାନ୍ତି ଆଉ ତ କାତିିଆ ଚାଉଳ ହଁ ହଁ ହଁ ମୋର ତ ରାସନ କାର୍ଡ଼ ଫାର୍ଡ ନାହିଁ ଆଉ ଆମେ ତ ସବୁ କିଣିକି ଖାଉଛୁ ଆଉ ବଡ଼ ଅସୁବିଧାରେ ଆଉ

ବେଶୀ ନାଇଁ ଏଇ ଆଠ ହଜାର ଖଣ୍ଡେ ପାଉଛି ଆଉ ଇଏ ଆଠ ହଜାର ଦଏ କରୁ ସେଇ ଦୋକାନରେ ତ ଲାଭ ଅଛି ହଉ ହଉ ହଉ ରଖିଦେ ଆଉ ନା ଆଉ କ'ଣ କହିବି ଆଉ ସବୁ ଭଲ ଆଉ ହଁ ହଁ ଆମେ ଛୁଆପିଲା ସବୁ ଭଲ ଅଛନ୍ତି